ମୋ ପରିବାର ହେଉଛି ଗୋଟିଏ ବଡ଼ ପରିବାର ଯେଉଁ ଯେଉଁଥିରେ କି ବାପା ମା ଭାଇ ଭଉଣୀ ଦାଦା ଖୁଡ଼ୀ ତ ଆମେ ବଡ଼ ପରିବାର ଆମେ ମିଶିକି ରହୁ ତ ଆମ ପରିବାର ମୋତେ ମଧ୍ୟ ମାନେ ଆଗକୁ ଯିବା ପାଇଁ ମଧ୍ୟ ସପୋର୍ଟ କରନ୍ତି ଯେମିତିକି ପାଠ ପଢ଼ିବା ହେଉ ମାନେ ଚାକିରୀ କ୍ଷେତ୍ରରେ ହେଉ ଯେକୌଣସି କାର୍ଯ୍ୟରେ ହେଉ ମାନେ ମୁଁ କେମିତି ଆଗକୁ ଯିବି କି କ'ଣ କରିବି ସେଥିପାଇଁ ମଧ୍ୟ ମୋ ପରିବାର ମୋତେ ବହୁତ ପ୍ରକାର ସାହାଯ୍ୟ କରିଥାନ୍ତି ତ ମୋ ସାଙ୍ଗମାନେ ବିଷୟରେ ସାଙ୍ଗମାନେ ମୋର ବହୁତ ଭଲ ସାଙ୍ଗମାନେ ଅଛନ୍ତି ତ ମୋ ସାଙ୍ଗମାନେ ଦଶ ପନ୍ଦର ଜଣ ସାଙ୍ଗ ଅଛନ୍ତି ସେମାନଙ୍କ ମଧ୍ୟରୁ ମୋର ଜଣେ ଭଲ ସାଙ୍ଗ ମଧ୍ୟ ଅଛି ସେ ମଧ୍ୟ ବିଭିନ୍ନ ପ୍ରକାର ସାହାଯ୍ୟ ମୋତେ କରେ ଯେମିତିକି ମାନେ ମୁଁ ବହି ନଥିବ ତ ସେ ମୋତେ ବହି ପଢ଼ିବା ପାଇଁ ଦିଏ ଯେକୌଣସି ଅସୁବିଧାରେ ମଧ୍ୟ ତ ମୋତେ ସାହାଯ୍ୟ କରେ ମୋର ଯେକୌଣସି ମାନେ ଅସୁବିଧା ହେଉ କି ମୋର ଯାହା ବି ମୋ ନିଜସ୍ଵ କଥା ହେଉ ମୁଁ ତା'ସହିତ ମାନେ ଶେୟାର୍ କରେ ତ ସେ ହେଉଛନ୍ତି ମୋର ଭଲ ସାଙ୍ଗ ତ ସାଙ୍ଗମାନେ ମୋତେ ବି ବହୁତ ପ୍ରକାର ସାହାଯ୍ୟ କରିଥାନ୍ତି ସବୁପ୍ରକାର ସାହାଯ୍ୟ ମୋତେ ମଧ୍ୟ କରିଥାନ୍ତି